ଆମେମାନେ ଗାଁ'କୁ ବହୁତ ଗଛ ପର୍ବତ ପାହାଡ଼ ଏହିସବୁରେ ଆମେ ଗାଁ ଭିତରେ ପକ୍ଷୀମାନଙ୍କୁ ଦେଖିପାରୁ ସେହି ପକ୍ଷୀ ବହୁତ ଥର ପକ୍ଷୀମାନଙ୍କୁ ଦେଖିପାରୁ ଯେମିତି କାଉ ତା'ପରେ ତା'ପରେ କୋକିଲ ଶୁଆ ତା ଏହିସବୁ ମୟୂର ମୟୂର ଏହିସବୁ ବହୁତ କିଛି ପକ୍ଷୀମାନଙ୍କୁ ଦେଖିପାରେ ଯେମିତି ଫିସ୍ ଯେମିତି ଗୋଟେ ବହୁତ କିଛି ପକ୍ଷୀ ଅଛି ସେମିତି ସେଇ ପକ୍ଷୀମାନଙ୍କୁ ଆମେ ଦେଖିପାରୁଥାଉ ହେଉଥାଏ ମୋର ଫେଭ୍ରେଟ୍ ପକ୍ଷୀ ହେଉଛି ଶୁଆ ଓ ମୟୂର କାରଣ ମେଘ ହେଲେ ମୟୂର କେତେ ସୁନ୍ଦର ହେଇ ଫୁଟି ଉଠେ ମୁଁ ତାହାକୁ ଫୋଟୋ କରିପାରୁ ଫୋଟୋ ଉଠେଇ ଆମେ ଦେଖିପାରନ୍ତି ସେଥିପାଇଁ ଆମେ ମୟୂର ମୋତେ ବହୁତ ଭଲ ଲାଗୁଥାଏ ମୁଁ ମୟୂରକୁ ବହୁତ ପସନ୍ଦ କରିଥାଉ ସେଥିପାଇଁ ମୋତେ ବହୁତ ବହୁତ ଭଲ